ଚାଷ କରିବାର ପ୍ରିୟ ଦିଗଟି ହେଉଛି କି ପୂର୍ବ ଦିଗ ଆମେ ପୂର୍ବ ଦିଗରେ ହିଁ ଚାଷ କରିଥାଉ କାରଣ ସେଠାରେ ଆମର ପାଞ୍ଚ ଛଅ ଏକରର ସମ୍ପତ୍ତି ଅଛି ଗୋଟେ ଜାଗାରେ ପ୍ଲଟ୍ଟିଏ ଥିବାରୁ ଆମକୁ ସେଠି ଚାଷ କରିବା ପାଇଁ ସୁବିଧା ଅଛି ଦ୍ୱିତୀୟତଃ କ'ଣ ନା ସେଠି ଆମେ ଗୋଟେ ବୋରିଙ୍ଗ ବସାଇଛୁ ସେ ବୋରିଙ୍ଗରୁ ଚାରିଆଡ଼କୁ ପାଣିର ପାଣିର ବିନିମୟ ଉପଯୋଗୀ କରୁଛୁ କରୁ ତା'ପରେ ପାଣି ଥିବା ଯୋଗୁଁ ଆମର ସେ ପାଞ୍ଚ ଏକର ସମ୍ପତ୍ତିକୁ ଚାରିପଟକୁ ପାଣିର ପ୍ରଭାବିତ ଚାଲିଛି ଆମେ ତଳି ସେଠି ମଧ୍ୟ ପକାଇଥାଉ ତଳି ପକାଇ ସାରି ଗଛ ଯେତେବେଳେ ବଡ଼ ବଡ଼ ହୁଏ ଚାଷ ହଳ କରୁ ଲଙ୍ଗଳରେ ହଳ କରୁ ଟ୍ରାକ୍ଟର୍ ଯାଇ ହଳ କରେ ହଳ କରିବା ଦ୍ୱାରା କ'ଣ ହୁଏ ନା ମାଟିକୁ ତଳ ଉପର କରେ ତଳ ଉପର କରି ସାର ନେବା ପରେ ଆମେ ସେଥିରେ ସାର ଦେଇ ସାରିଥାଉ ଧାର ଦେଇ ଦେବା ସଙ୍ଗେ ସଙ୍ଗେ କ'ଣ ଗଛଟି ବଢ଼ି ଯାଇଥାଏ ଆମେ ସେଇ ଚାରା ଗଛକୁ ନେଇ କରି ନେଇ କରି ଗୋଟେ ଲଗାଇ ଲଗାଇ ଚାଲୁ ସେଇ ଚାଷ ଜମି ପାଞ୍ଚ ଏକର ଲୋକ କରିବା ପାଇଁ ଆମେ ଶହେ ଲୋକଙ୍କ ବ୍ୟବହାର କରୁ ଦିନକୁ ତାଙ୍କୁ ପାଞ୍ଚଶହ ଟଙ୍କା ମଜୁରି ହିସାବରେ ଦେଉ ସେମାନେ ଆମର ବିଲରେ ହଳ ଲଙ୍ଗଳ ଚାଷ କରନ୍ତି ଦ୍ଵିତୀୟତଃ କ'ଣ ନା ସେମାନେ ଫସଲ ମଧ୍ୟ ସେଠାରେ ରୁଇ ଦିଅନ୍ତି ଗଛ ବଢ଼େ ନା ସେଠି ଆମର ବୋରିଙ୍ଗ ଥିବାରୁ ଆମକୁ ସହଜ ହୁଏ ପାଣିର ଅସୁବିଧା ହୁଏ ନାହିଁ କେନାଲ ପାଣି ଆମକୁ ନ ସେଠାକୁ ନଗଲେ ମଧ୍ୟ ଆମେ ବୋରିଙ୍ଗ ପାଣିରେ ବ୍ୟବହାର କରିକି ଗଛଟିକୁ ବଢ଼ାଇ ପାରିଥାଉ ଗଛ ବଢ଼େ ଗୋଟେ ପ୍ଲଟ୍ ଥିବାରୁ ଆମର ଅସୁବିଧା କିଛି ହୁଏ ନାହିଁ ଆମ ଗଛ ଫସଲ ମଧ୍ୟ ପାଚେ ଆଉ ବର୍ଷା ହେଲେ ମଧ୍ୟ ଖୁସି ନହେଲେ ମଧ୍ୟ ଆମେ କ'ଣ କରୁ ନା ଚାଷ ଜମିରେ ବୋରିଙ୍ଗ ପାଣି ବ୍ୟବହାର କରି ଫସଲଟିକୁ ବଢ଼ାଇ ଚାଲୁ ସାର ଔଷଧ ମଧ୍ୟ ଦେଉ ସାର ଔଷଧ ଦେବ ସାଙ୍ଗରେ ଗଛ ମଧ୍ୟ ବଢ଼ି ଚାଲେ ଫସଲ କ୍ଷେତ ପାଚେ ଚାରିଆଡ଼ ସୁନ୍ଦର ମଧ୍ୟ ଦେଖାଯାଏ ତା'ପରେ ଆମେ କ'ଣ କରୁ ଲୋକଙ୍କ ସାହାଯ୍ୟରେ ଆମେ ମେସିନ୍ ପକାଉ କିି ଲୋକଙ୍କ ସାହାଯ୍ୟରେ ଆମେ ଧାନ ଗଛ ସବୁ କାଟି କ୍ଷେତରୁ ଘରକୁ ନେଇ ଆସୁ ନେଇ ଆସିବା ସମୟରେ ଆମେ କଥାରେ ଅଛି ଆମର ଓଡ଼ିଆରେ ଅଛି ହଳ ଲଙ୍ଗଳେ କରିଲେ ଚାଷ ରହିବ ନାହିଁ ବାଳୁଙ୍ଗା ଘାସ ଆମେ ଚାଷ କରିବା ଆମେ ଯେହେତୁ ଚାଷୀ ଆମେ ସବୁବେଳ ପାଇଁ ଚାଷ କରିଥାଉ ଚାଷ କରିବା ଦ୍ୱାରା ଆମେ ସମସ୍ତେ ସର୍ବଭାରତୀୟ ମାନାନଙ୍କୁ ଆମର କ'ଣ ଅସୁବିଧା ନାହିଁ ଖାଦ୍ୟର ଅଭାବ ରହେ ନାହିଁ କାରଣ ଆମେ ପ୍ରତ୍ୟେକ କିଛି ଖାଇଲେ ନ ଖାଇଲେ ମଧ୍ୟ ଆମେ ପଖାଳ ଗଣ୍ଡେ ଓଡ଼ିଶା ବାସୀ ଖାଇଥାଉ ପଖାଳ ଖାଉ କାରଣ ଆମର ସେଇଟା ଭାତଟା ନିହାତି ଦରକାରେ ଚାଷ କରିବା ଦ୍ୱାରା ଆମକୁ ଚାଉଳ ମିଳୁଛି ଧାନ ମିଳୁଛି ଧାନରୁ ଆମେ ଚାଉଳ ତିଆରି କରୁଛୁ ଚାଉଳ ତିଆରି କରିବା ଦ୍ୱାରା ଆମେ ସେଇୟାକୁ ପଖାଳ କରି ଆମେ ଖାଇଅଛୁ ଆମେ ଦିନ ମଜୁୁରୀ ହିସାବରେ ଆମେ ଆମର ସବୁବେଳ ପାଇଁ ଚାଷ କ୍ଷେତ୍ରରେ ନିଯୁକ୍ତି ରହିଥାଉ ଆମର ଚାଷ ହେଉଛି ଜୀବିକା ଚାଷ ଦ୍ୱାରା ଆମେ ବିଭିନ୍ନ ଉନ୍ନତି ମଧ୍ୟ କରିପାରୁଛୁ ଆଉ ସରକାର ମଧ୍ୟ ସେଥିପାଇଁ ଲଙ୍ଗଳ ଛାଡ଼ି ବିଭିନ୍ନ ପ୍ରକାର ଯନ୍ତ୍ର ସାହାଯ୍ୟରେ କେମିତି ଚାଷ ହବ ଚାଷର ଉପଯୋଗୀ କିପରି ହବ କୃଷକମାନେ କିପରି ଉପରକୁ ଉଠିବେ ଆମର ଚାଷର ମାନେ ଗୋଟେ ଦୁଇ ଟଙ୍କାର ଜିନିଷକୁ ଆମେ ପନ୍ଦର ଟଙ୍କାରେ କେମିତି ବିକ୍ରି କରିବା ସରକାର ସେଥିପାଇଁ ଆମକୁ ସୁବିଧା ମଧ୍ୟ କରାଇ ଦେଉଛନ୍ତି ଆଉ ଚାଷ ଗୋଟେ ପ୍ଲଟ୍ରେ ରହିଲେ ସେଠି ଆମକୁ ଯିବା ପାଇଁ ଲୋକମାନଙ୍କୁ ନେଇ କାମ କରିବା ପାଇଁ ସୁବିଧା ହୁଏ ଆଉ ପୂର୍ବ ଦିଗରୁ ଉତ୍ତର ଦିଗକୁ ଯିବାକୁ ପଡ଼େ ନାହିଁ ନା ଉତ୍ତର ଦିଗରୁ ପଶ୍ଚିମ ଦିଗକୁ ଯିବା ପଡ଼େ ନାହିଁ ଆମେ ଗୋଟେ ଦିଗରେ ରହି ସବୁ ଚାଷବାସ କରିଥାଉ ଚାଷ କରିବା ଦ୍ୱାରା ଆମ ଦେଶର ମଧ୍ୟ ଉନ୍ନତି ହୋଇଥାଏ ଆମର ମଧ୍ୟ ଉନ୍ନତି ହୋଇଥାଏ କାରଣ ଆମେ ଯଦି ଦଶ ଟଙ୍କା ଖର୍ଚ୍ଚ କଲୁ ତିରିଶ ଟଙ୍କା ପଚିଶ ଟଙ୍କା ପାଇଥାଉ ସେଥିପାଇଁ ଆମେ ଚାଷ କାମ କରୁ ଚାଷ ପାଇଁ ସରକାର ବିଭିନ୍ନ ପ୍ରକାର ଉପକରଣ ମଧ୍ୟ ଖଞ୍ଜି ଦେଉଛନ୍ତି ଆମର ସେଥିପାଇଁ ସରକାର ଧାନ ଦେବା ପାଇଁ ମଣ୍ଡି ମଧ୍ୟ କରିଛନ୍ତି